ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ ବା ଯନ୍ତ୍ରପାତିର ଯୁଗ ବିନା ଯନ୍ତ୍ରପାତିରେ କୌଣସି କାର୍ଯ୍ୟ ସହଜ ନୁହେଁ ବିଶେଷକରି କୃଷି କ୍ଷେତ୍ରରେ ହଳ କରିବା ବେଉଷଣ କରିବା ଧାନ ବା ଯେକୌଣସି ଫସଲ ଅମଳ କରିବା ବହୁତ କମ୍ ସମୟ ଏବଂ କମ୍ ପଇସାରେ ଅଧିକ ଅମଳ ହୋଇପାରୁଛି ତେଣୁକରି କୃଷିକ୍ଷେତ୍ରରେ ଯେତେ ଯନ୍ତ୍ରପାତି ବ୍ୟବହାର ହେବ ଚାଷୀକୂଳ ସେତେ ଉନ୍ନତି କରିବ ସମୟ କମ୍ ଖର୍ଚ୍ଚ କମ୍ ମଧ୍ୟରେ ଅଧିକା ଉତ୍ପାଦନ କରିପାରିବ ଏବଂ ହେଉଛି ମଧ୍ୟ୍ୟ ସାଧାରଣତଃ ଆପଣଙ୍କର ହଳ ହଳଟିଏ ଆଗରୁ କଳ ଯେଉଁ ବଳଦ ଲଙ୍ଗଳରେ ହଳ ହେଉଥିଲା ଯେତିକି ସମୟ ଲାଗୁଥିଲା ବର୍ତ୍ତମାନ ତାହାର ମାନେ ଏକ ଶହେ ଭାଗରୁ ଏକ ଭାଗ ସମୟ ମଧ୍ୟ୍ୟରେ ଟ୍ରାକଟରରେ ହଳ କରିହେଉଛି ସେମିତି ଫସଲ ଅମଳ କରିବା ସାଧାରଣତଃ ଧାନଫସଲ ତାକୁ କାଟିବା ପାଇଁ ଦାଆରେ ଲୋକ ଦରକାର ସମୟ ଦରକାର କିନ୍ତୁ ବର୍ତ୍ତମାନ ମେସିନ୍ରେ ଯେଉଁଟାକି ପାଞ୍ଚ ଘଣ୍ଟା ଲାଗୁଥିଲା ତାହା ଦଶ ମିନିଟ୍ରେ ଅମଳ ହୋଇପାରୁଅଛି ତେଣୁ ଚାଷ କ୍ଷେତ୍ରରେ ଯେତେ ଟେକେକ୍ନୋଲୋଜି ବା ଯନ୍ତ୍ରପାତିର ବ୍ୟବହାର ହେବ ଚାଷୀକୁଳ ସେତେ ଉନ୍ନତି କରିବ